ହ୍ୟାଲୋ ଆଜ୍ଞା ନମସ୍କାର ସାର୍ ୟୋଗା ୟୋଗା ଗୁରୁ କହୁଥିଲେ ତ ସାର୍ ଆଜ୍ଞା ହଁ ସାର୍ ମୁଁ ଶିଖିବାକୁ କହୁଛି ତ ୟୋଗା କଲେ କ'ଣ କ'ଣ ଫାଇଦା ଅଛି ସାର୍ ହଁ ହଁ ନାଇଁ ୟୋଗା ମୋ ଶରୀର ଆଜ୍ଞା

ଆଜ୍ଞା ଆଜ୍ଞା ଆଉ ସାର୍ ଯୋଗାଟା ସାର୍ ସକାଳୁ ବେଶୀ ଫାଇଦା ନା ସନ୍ଧ୍ୟାବେେଳକୁ କଲେ ବେଶୀ ଫାଇଦା ରହିଛି ହଁ ହଁ ଆଉ ସାର୍ କେତେ ଫିସ୍ ରହିବ ସାର୍ ଆପଣଙ୍କର ଆଜ୍ଞା ଆଜ୍ଞା ଆଜ୍ଞା ହେଲେ ହେଲେ କେତେଟାରୁ କେତେଟା କେତେ ସମୟ ଶିଖିବାକୁ ପଡ଼ିବ ସକାଳୁ ଗଲେ ଆଜ୍ଞା ଆଜ୍ଞା ହଁ ସାର୍ ସନ୍ଧ୍ୟା ବେଳକୁ ଆଉଥରେ ଦୁଇ ଘଣ୍ଟା ଘଣ୍ଟାଟେ

ଆଜ୍ଞା ହଁ ଆଜ୍ଞା ହେଲେ ସନ୍ଧ୍ୟାବେଳେ କ'ଣ ଟିକିଏ ମାନେ ଖାଇକରି ନ ମାନେ ଖାଲି ପେଟରେ ଯିବାକୁ ପଡ଼ିବ ନା ଆଜ୍ଞା ଆଜ୍ଞା ଆଜ୍ଞା ହଉ ସାର୍ ହେଲେ କ'ଣ ଆମର ଆଧାର କାର୍ଡ଼୍ କି ଫଟୋ କ'ଣ ଦରକାର ନା ଖାଲି ପଇସା ତିନିଶହ ଟଙ୍କା ଧରିକି ଗଲେ ହୋଇଯିବ ଆଜ୍ଞା ହଁ ଆଜ୍ଞା ଆଜ୍ଞା ହଉ